ମୋତେ ଶୀତଋତୁରେ ଭ୍ରମଣ କରିବାକୁ ବେଶି ଭଲ ଲାଗେ କାହିଁକି ନା ଏହି ଋତୁରେ ବର୍ଷାର ସମ୍ଭାବନା ବହୁତ କମ ଥାଏ ଜଳବାୟୁ ବହୁତ ଭଲ ହୋଇଥାଏ ଶୀତଋତୁରେ ଅନ୍ୟ ଋତୁ ଅପେକ୍ଷା ଅଧିକ ଲୋକ ଭ୍ରମଣ କରିବାକୁ ଭଲ ପାଆନ୍ତି ଶୀତଋତୁରେ ଅନ୍ୟ ବେଶୀ ଜାଗା ବୁଲିବାକୁ ସମୟ ମିଳିଥାଏ ଏଥିପାଇଁ ଶୀତଋତୁ ମୋତେ ଭ୍ରମଣ କରିବାକୁ ପସନ୍ଦ ଲାଗେ